ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଭିନ୍ନ ଡିଗ୍ରୀ ପୋଗ୍ରାମ୍ କିମ୍ବା ପାଠ୍ୟକ୍ରମ ଅନୁସରଣ କରିକିରି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଙ୍ଗ ଓ ଗଣିତ କ୍ଷେତ୍ରରେ ନାଁ ସୁନାମ ଅର୍ଜନ କରିସାରିଲେଣି ସେମାନେ ବିଭିନ୍ନ କ୍ଷେତ୍ରରେ ବିଜ୍ଞାନ ପଢ଼ିକି ଯେମିତିକି କିଛି ପିଲା ସାଇଣ୍ଟିଷ୍ଟ ହେଇଛନ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କିଛି ପିଲା ପଢ଼ିକି ସେମାନେ କି ଇଞ୍ଜିନିୟର ହେଇଛନ୍ତି ସବୁ ପିଲାମାନେ ଆଉ ବାକି ଗଣିତ ପଢ଼ିକି ସେମାନେ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି ବହୁତ ପିଲା ନର୍ସିଂ କରି ସେମାନେ ନର୍ସ କୋର୍ସ କୋର୍ସରେ ନର୍ସ ହେଇଛନ୍ତି ଆ ଯାହାଫଳରେକି ଆମ ଅଞ୍ଚଳକୁ ସେମାନେ ଉନ୍ନତ ଅଞ୍ଚଳ ଭାବରେ ପରିଗଣିତ କରିଛନ୍ତି ନିଜ ଗାଁର ଲୋକ ରୋଗୀମାନଙ୍କୁ ଗଲେ ସେମାନେ ସେବାଶୁଶ୍ରୂଷା କରୁଛନ୍ତି ଆମମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନି ବର୍ତ୍ତମାନ ଦାରିଦ୍ରତା ସହିତ ମଧ୍ୟ ଅନ୍ୟ ଆମର ଯେଉଁ ଅନ୍ଧାରରେ ଥିଲେ ଲୋକମାନେ ଆଲୋକକୁ ଯାଉଛନ୍ତି ସେମାନେ ଦୁନିଆ ବିଷୟରେ ବହୁତ କିଛି ଜାଣିବାକୁ ପାଉଛନ୍ତି